ଆଗକାଳରେ ମା ମାନେ ରୋଷେଇ କରିବା ପାଇଁ ଚୂଲିର ବ୍ୟବହାର କରୁଥିଲେ କିନ୍ତୁ ସେ ଚୂଲିର ବ୍ୟବହାର ଥିବା ଧୂଆଁ ହେଉ ପାଇଁ କ୍ଷତିକାର ଥିଲା ତେଣୁ ପ୍ରଧାନମନ୍ତ୍ରୀ ଆମ ନରେନ୍ଦ୍ର ମୋଦି ମାଆମାନଙ୍କ ପାଇଁ ଉଜ୍ଜ୍ୱଳ ଯୋଜନାରେ ଘରେ ଘରେ ଗୋଟିଏ ଗ୍ୟାସ୍ ସିଲିଣ୍ଡର୍ ପ୍ରଧାନ ପ୍ରଦାନ କଲେ ଯାହାଦ୍ୱାରା ମାଆମାନେେ ଅତି ସରଳରେ ରୋଷେଇ କାର୍ଯ୍ୟ କରିପାରନ୍ତି ପିଢ଼ୀର ପିଢ଼ୀରୁ ପିଢ଼ୀ ପୂର୍ବରୁ ମାଆ ଜେଜେ ମାଆ ତାଙ୍କ ମାଆମାନେ ମସଲା ବାଟିବା ପାଇଁ ଶୀଳର ବ୍ୟବହାର କରୁଥିଲେ ଯାହାର ସ୍ୱାଦ ଅଲଗା ପ୍ରକାର ଥିଲା ଏବଂ ରୋଷ ପେଷଣାରେ ବିରି ବାଟୁଥିଲେ ଓ ଢ଼ିଙ୍କିରେ ଚାଉଳ କୁଟୁଥିଲେ ବିରି ପେଷଣାରେ ବାଟିବା ଦ୍ୱାରା ଅଧିକ ଫୁଲୁଥିଲା ଓ ସ୍ୱାଦ ବି ଆସୁଥିଲା କିନ୍ତୁ ବର୍ତ୍ତମାନର ଯୁଗରେ ଗ୍ରାଇଣ୍ଡର୍ ଉଦ୍ଭାବନ ହେତୁ ପୂର୍ବର ସେହି ସ୍ଵାଦ ସବୁ ବଦଳିଗଲାଣି ପେଷଣା ଢ଼ିଙ୍କି ଓ ଶୀଳ ଦ୍ୱାରା ମାଆମାନଙ୍କର ଅଧିକ ବଳ ମଧ୍ୟ ପ୍ରୟୋଗ କରୁଥିଲେ କିନ୍ତୁ ଯେଉଁ କାର୍ଯ୍ୟ ଏକ ଘଣ୍ଟା ଚାଲୁଥିଲା ତାହା ଗ୍ରାଇଣ୍ଡର୍ରେ ଦ୍ୱାରା ତାହା ଅତି ଶୀଘ୍ର ହୋଇଯାଉଛି